ଆମ ଘରେ ଏମିତିରେ ତ ମାନେ ସବୁ ପରିବା ରୋଷେଇ ହୁଏ ଆଉ ଆଳୁ ବାଇଗଣ ବନ୍ଧାକୋବି ବିଲାତି ଗାଜର ବିଟ୍ ଆଉ ସିମ ବିମସ୍ ଏନ୍ତି ମାନେ ସବୁ ପରିବା ତରକାରୀ ହୁଏ କିନ୍ତୁ ଆମଘରେ ସମସ୍ତେ ଡାଲି ଖାଇବାକୁ ବେଶି ଭଲପାଆନ୍ତି ଆଉ ତେଣୁ ମୁଁ ଡାଲି ଆଉ ଶାଗଟା ପ୍ରାୟତଃ ସବୁଦିନ କରେ ଆଉ ଆମଘରେ ମୋ ଶାଶୁ ମୋ ଶ୍ଵଶୁର ମୋ ସ୍ଵାମୀ ଆଉ ମୋ ଦିଅରମାନେ ସମସ୍ତେ ସମସ୍ତେ ଡାଲି ଖାଇବାକୁ ଭଲପାଆନ୍ତି ଆଉ ସେମାନଙ୍କ ପାଇଁ ବି ମାନେ ସବୁଦିନେ ମୁଁ ଡାଲି କରେ ଆଉ ଏବେ ମାନେ ମୋ ଛୁଆମାନେ ବି ଡାଲି ଖାଇବାକୁ ବହୁତ ପସନ୍ଦ କରନ୍ତି ଆଉ ତେଣୁ ମୁଁ ଛୁଆମାନଙ୍କ ପାଇଁ ବି ଡେଲି ମାନେ କରୁଛି ଡାଲି ଆଉ ଶାଗ ଆଉ ସବୁ ପରିବା ତ ତରକାରୀ ହେଉଛି କିନ୍ତୁ ଡାଲି ଆଉ ଶାଗଟା ହେଉଛି ଆମର ପ୍ରଧାନ ଆଉ ସେଇଟା ପ୍ରାୟତଃ ସବୁଦିନ ହୁଏ ଆମଘରେ ତା ସାଙ୍ଗରେ ମାନେ ଆଉ ଅନ୍ୟ ଅଲଗା ପରିବା ବି ତରକାରୀ ହୁଏ କିନ୍ତୁ ଡାଲି ଶାଗଟା ପ୍ରତିଦିନ ହୁଏ ଆଉ ଆଉ ସମସ୍ତେ ମାନେ ସେଇମାନେ ଡାଲି ଶାଗକୁ ବେଶି ପସନ୍ଦ କରନ୍ତି ତେଣୁ ସବୁଦିନ ମୁଁ ସେଇ ଡାଲି ଶାଗଟା ଆମର ସବୁଦିନ ହୁଏ